ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର ନାଚ ହୁଏ ଦଣ୍ଡନାଚ ହୁଏ ସେଥିରେ ଦୁନିଆଁ ଲୋକ ନାଚ କରନ୍ତି ତାଙ୍କୁ ଆମେ ଉତ୍ସାହିତ କରୁ କେମିତି ନାଚିବ କଣ କରିବ ପ୍ରଥମେ ହାଡ଼ି ହାଡ଼ିଆଣୀ ବାହାରିବେ ତାପରେ ଶିବ ପାର୍ବତୀ ବାହାରିବେ ଆମର ଯେଉଁ ଶିବ ପାର୍ବତୀ ବାହାରିଲେ ଠାକୁରଙ୍କ ବିଷୟରେ ସେ କିଛି କହିଲେ ସମସ୍ତେ ଜାଣିଲେ ଆମର ଉନ୍ନତି ହେଲା କିଛି ବିକାଶ ହେଲା ତାପରେ ଛୋଟ ଛୁଆମାନଙ୍କୁ ଆମେ ନାଚ ଶିଖାଇଲୁ ତୁମେ ଖୁଦୁରୁକୁଣୀ ଓଷାରେ ଏମିତି ନାଚ ନାଚିବା ଦ୍ୱାରା ତାଙ୍କ ସ୍ଵାସ୍ଥ୍ୟ ଭଲ ରହିଲା ମନୋରଞ୍ଜନ ବି ହୋଇପାରିଲା ପଚାଶ ଶହେ ଲୋକ ଗାଁ ଗହଳିରେ ଟିକିଏ ଦେଖି ପାରିଲେ ସଂସ୍କୃତି ବିଷୟରେ କିଛି ବୁଝି ପାରିଲେ କିଛି ଜାଣି ପାରିଲେ ତାଙ୍କ ମନ ଖୁସି ଛୋଟ ଛୁଆ ନାଚିଲେ ତାଙ୍କ ଦେହର କିଛି ଆସିଲା ଉନ୍ନତି ତାଙ୍କ ମନ ବି ଖୁସି ହେଲା ଖୁସି ହବା ଭିତରେ ଆମେ ଛୋଟ ଛୁଆଙ୍କୁ ବି ପ୍ରାଇଜ ଦେଲେ ତାଙ୍କ ମନ ଆହୁରି ଖୁସି ପାଞ୍ଚ ଟଙ୍କା ଦଶ ଟଙ୍କା ତାଙ୍କୁ ଦେଲେ ସେ ଆହୁରି ଖୁସି ହେବେ ତାପର ଦିନ ସେ ଉତ୍ସାହିତ ତାପରେ ଉତ୍ସାହିତ ହେଲେ ଅଧିକ ଅଧିକ ଉତ୍ସାହିତ ହେଲେ ଆମକୁ ବି ଖୁସି ଲାଗିଲା ଛୁଆଙ୍କୁ ବି ଖୁସି ଲାଗିଲା